ନିର୍ବାଚନୀ ସମୟରେ ପ୍ରଚାର ଓ ପ୍ରସାର ସମୟରେ ବହୁତ ଅସୁବିଧା ସମ୍ମୁଖୀନ ହେଉ କାହିଁକିନା ତାଙ୍କେ ପ୍ରଚାର ଗାଡ଼ି ମାନେ ସାଉଣ୍ଡ ଦେଇକି ପ୍ରଚାର କରନ୍ତି ତ ସାଉଣ୍ଡ ହେଲେ ପିଲାମାନଙ୍କୁ ପାଠ ପଢ଼ିବାରେ ଅସୁବିଧା ହୁଏ ତ ପିଲାମାନେ ପାଠ ପଢ଼ି ପାରନ୍ତି ନାହିଁ ତ ଦୁଇ ଦଳ ମଧ୍ୟରେ ଯଦି ମୁହାଁମୁହିଁ ହୁଏ ତା'ହେଲେ ଭଙ୍ଗାରୁଜା ଗଣ୍ଡଗୋଳ ସୃଷ୍ଟି ହୁଏ ଟଙ୍କା ଲୁଟ୍ପାଟ୍ ବି ହୁଏ ତ ଏହିସବୁ ସମସ୍ୟାର ସମ୍ମୁଖୀନ ଲୋକମାନେ ଭୋଗ କରନ୍ତି ତ ପିଲା ବହୁତ କରି ପିଲାମାନେ ପାଠ ପଢ଼ିବା ପାଇଁ ବହୁତ ଅସୁବିଧା ହୁଅନ୍ତି ସେଇଟା ଦଶ ବାର ଦିନ ଧରିକି ପ୍ରଚାର କରାଯାଏ ତ ଏହିସବୁ ହେଲେ ପିଲାମାନଙ୍କର ବହୁତ ଅସୁବିଧା ହୁଏ ଲୋକମାନଙ୍କର ବି ବହୁତ ଅସୁବିଧା ହୁଏ